ସେଇ ରୋଷେଇ ଘରକୁ ଅନ୍ୟ ସଦସ୍ୟ ସହିତ ରୋଷେଇ ଘର କେମିତି ଅନ୍ୟ ସଦସ୍ୟ ବୋଲେ ଆମ ଆମ ପରିବାର ଆମ ପରିବାର ରୋଷେଇ ଘରେ ବସିଲେ ପରିବାରଙ୍କ ସାଙ୍ଗରେ ମିଶିକି କଥା ହେଲୁ ରୋଷେଇ ବି ସେଇଠି କଲୁ ଆ ଜଣେ ରୋଷେଇ କଲା ଜଣେ ପିଲାମାନେ ବି କଟାକଟି କରିଦେଲେ ଝିଅମାନେ କି ବୋଉ କରିଦେଲେ କି ଆଜି ରୋଷେଇ ଘରେ ପାଣି ଟୋପେ ନେଇକି ସେମାନେ ଆଣିକି ରଖିଲେ ମୁଁ ଯଦି ଏପଟେ ରୋଷେଇ କରୁଛି ସେ ସେପଟେ ଟିକେ ପାଣିଫାଣି ନେଇ ଆସିଲେ କି ମସଲା ଟିକେ ବାଟିଦେଲେ କି ପରିବା କାଟିଦେଲେ ରୋଷେଇ ଘରେ କଥା ହେଲା କଥା ହେଇକି ବି ତାଙ୍କ ସହିତ ରୋଷେଇ କରିହେବ ଏକୁଟିଆ ରୋଷେଇ କରିବ କ'ଣ ଜଣେ ଯିଏ ପାଖରେ ରହିଲେ ଟିକେ ମୋତେ ସାହାଯ୍ୟ କରିବ ବି କଥା ହେଇକିରି ବି ଟାଇମ୍ ଟିକେ ନେଇପାରିବ ଦୁଇଜଣ ରହିଲେ ରୋଷେଇ ଘରେ ରୋଷେଇ ଘରଟା ଭଲଲାଗେ ଏମିତି କଥା ହେବା ଜୋସ୍ରେ କାମଟା ଜଲ୍ଦି ହେଇଯାଏ କି କି ଅଧିକ ଆଇଟମ୍ କରିବାର ଥିବ ଜଣେ ତ ପାଖରେ ନ ରହିଲେ କରିହେବନି ନା ଏକୁଟିଆ କେତେ କରିବ ଜଣେ ଯିଏ ବି ପାଖରେ ଥିବ ସିଏ ଟିକେ ସାହାଯ୍ୟ କରିଦେଲେ ଅଧିକା ସମୟ ଜାଗାରେ କମ ସମୟ ଟିକେ ଲାଗିବ ଏକୁଟିଆ ରୋଷେଇ କଲେ ଯାହାବି ହେଲେ ଅଧିକ ଟାଇମ୍ ଲାଗିବ ନିଜେ କାଟିବ ନିଜେ ବାଟିବ ନିଜେ ରୋଷେଇ କରିବ ନିଜେ ପାଣି ଆଣିବ ନିଜେ ସବୁ କରିବ ଏମିତି ଯିଏ ଜଣେ ପାଖରେ ରହିଲେ ମାନେ ସାହାଯ୍ୟ ଟିକେ କରିପାରୁଥିବ ରୋଷେଇ ରୋଷେଇରେ ସବୁ କିଛି କରିପାରୁଥିବ ତାଙ୍କ ସେଥିରେ ସାହାଯ୍ୟ କରିପାରୁଥିବ